ମୁଁ ପାଞ୍ଚ ଦିନ ତଳେ ଗୋଟିଏ ଶାଢ଼ୀ କିଣିଥିଲି ତାର ଦାମ୍ ହେଉଛି ପାଞ୍ଚ ହଜାର ଟଙ୍କା ସେ ଶାଢ଼ୀର ରଙ୍ଗ ହେଉଛି ଲାଲ୍ ଗୋଲାପୀ ରଙ୍ଗ ମୁଁ ସେ ଶାଢ଼ୀକୁ ପିନ୍ଧେ ଭାରି ସୁନ୍ଦର ଦେଖାଯାଏ ତା'ର କପଡ଼ା ବହୁତ ସୁନ୍ଦର ସଫା ସଫା କରି ତା' ରଙ୍ଗ ଜମା ଛାଡ଼ୁନାହିଁ ମୁଁ ଯେଉଁଆଡ଼େ ଯାଏ ସେ ଶାଢ଼ୀକୁ ପିନ୍ଧିକି ଯାଏ ମୋତେ ଭାରି ଭଲ ଲାଗେ